ହ୍ୟାଲୋ ଭାଇ ମୁଁ ଆଲୋକ କହୁଥିଲି ଜାଣିପାରିଲେ କି ଯେଉଁ ପିକନିକ୍ ପାଇଁକା ଗାଡ଼ି ଆଡ଼ିଭାନ୍ସ ରଖିଥିଲି ପିକନିକ୍ ପାଇଁ ଆପଣଙ୍କ ପାଖକୁ କଲ୍ କରିଥିଲି ବାପାଙ୍କ ଦେହ ଟିକିଏ ଖରାପ ହେଲା ଏବେ ତ ଆଉ ଯାଇ ହବନି ଯାଇ ହବନି ପଛରେ କ୍ୟାନ୍ସଲ୍ କରିଦେବା ଗାଡ଼ି ଆଉ ଇଏ କରିବ ଗାଡ଼ି ରିଟର୍ନ କ୍ୟାନ୍ସଲ୍ କରିଦେବ ଆଉ ଆଡ଼ଭାନ୍ସରେ ଯେଉଁ ସାଢ଼େ ଚାରି ହଜାର ପଠେଇଥିଲି ନେଇ ମୋ ଫୋନ୍ ପେ' ନମ୍ବରରେ ପଠେଇ ଦେବେ ଆଉ ଆଉ ଆପଣଙ୍କ ନମ୍ବର ତ ରହିଲା ମୋ ପାଖେ ଯେତେବେଳେ ହବ ମୁଁ ଆପଣଙ୍କୁ କଲ୍ କରିବି ଯୁଆଡ଼େ ପିକନିକ୍ ଫିକନିକ୍ ଯିବାର ହବ ଏଇ ଆପଣଙ୍କ ନମ୍ବରକୁ ଫୋନ୍ କରିବି ଆଉ କ'ଣ କରିବା ଭୁଲ ତ ହେଇଯାଇଛି ବାପାଙ୍କ ଦେହ ଟିକିଏ ଖରାପ ରହିଲା ଆପଣ ଖରାପ ଭାବିବେନି ଆଉ